ଆଗାମୀ ବର୍ଷରେ ପ୍ରମାନେ ଆପଣ ଭାବୁଛନ୍ତି କିଛି ଦାଗରେ କିଛି ଦେଖି ଅଛି କୁଣବାତ ଜ ଆଗାମୀ ବର୍ଷରେ କୃଷି ଉପରେ କିପରି ପଡ଼ିବ ମାନେ ମାନେ ଗରିବ ଲୋକମାନେ କୃଷି କାର୍ଯ୍ୟ କୃଷି ଧାନ କିମ୍ବା ଗହମ ଲଗାଇ ଲଗେଇଥାନ୍ତି ଟିକେ କଷ୍ଟ କଲେ ତାଙ୍କୁ ମାନେ ପେଟ ପୋଷି ପାରୁଥିଲେ କି ଖାଇ ପାରୁଥିଲେ ବହୁତ କଷ୍ଟ କଲେ ସେମାନେ ନା ସେମାନେ ଏବେ ତ ଆଜିକାଲି ଯୁଗରେ ତ ଟ୍ରାକ୍ଟର ଆସିଗଲା ଏସବୁ ଆସି ନା ମାନେ ପନ୍ଦର ଘଣ୍ଟା କାମ ପାଞ୍ଚ ସେକେଣ୍ଡ କିମ୍ବା ପାଞ୍ଚ ଦଶ ମିନିଟ୍ କାମ କରିଦିଅନ୍ତି ଆଉ ସେତେବେଳେ ପୁରୁଷ ଲୋକମାନେ ବହୁତ କଷ୍ଟ କରୁଥିଲେ ଆଉ ଯେମିତି ତ ମେଡ଼ିସିନ ବି ମେଡ଼ିକାଲ ବି କେତେ ଡେଭଲପମେଣ୍ଟ ବି ହେଇସାରିଲାଣି ଏବଂ ମେଡ଼ିସିନ୍ ବି ଖାଇପାରିବେ ଯିଏକି କୃଷି କଲେ ବହୁତ ସାରା କଷ୍ଟ ବି ପାଉଥିଲେ ପେଟକୁ ବହୁତ କଷ୍ଟରେ ଖାଉଥିଲେ ଏସବୁ କୃଷି ବିଷୟରେ କହିବାକୁ ଗଲେ ବହୁତ ଗରିବ ଲୋକମାନେ ମଧ୍ୟ କୃଷି କାମ କରିକି ନା କେତେ କଷ୍ଟ କରିକି ସବୁ ପେଟ ପୋଷୁଥିଲେ ପରିବାର ପୋଷୁଥିଲେ ନା ଆଜିକାଲି ଯୁଗରେ ତ ଏ ବି କୃଷି କଉୁଚି କେତେ ଡେଭଲପମେଣ୍ଟ ହେଇଗଲା ଟ୍ରାକ୍ଟର ଆସିଗଲା ସବୁକିଛି ଆସିଗଲା ଏମିତିରେ